ହ୍ୟାଲୋ ହ୍ୟାଲୋ ସାର୍ ନମସ୍କାର ମୋ ନାଁ ଚନ୍ଦନ ହରିଜନ ସାର୍ ମୋର ଭାଇକୁ ଟ୍ୟୁମର୍ ହୋଇଛି ଭାଇ ସାର୍ ହଁ ମୁଁ ହସ୍ପିଟାଲ୍ରେ ଯିବାକୁ ଚାହୁଁଛି ସାର୍ ହଁ ସାର୍ ଅଛି ସାର୍ ହଁ ସାର୍ ଆଉ କ'ଣ ଆଣିବି ସାର୍ ହଁ ସାର୍ ଦେଖେଇଥିଲି ମୋଇଦଲପୁର ହସ୍ପିଟାଲ୍ରେ ଦେଖେଇଥିଲି ଏଠି ହେବ ନାହିଁ ନବରଙ୍ଗପୁର ଯାଅ ବୋଲି କହିଥିଲେ ସାର୍ ହେଲେ ସନ୍ଧ୍ୟାକୁ ଆଣିବି ସାର୍ ଆଧାର କାର୍ଡ଼୍ ନମ୍ବର୍ ସେଭେନ୍ ନାଇନ୍ ଥ୍ରୀ ଟୁ ୱାନ୍ ଫାଇପ୍ ନାଇନ୍ ସିକ୍ସ ଜିରୋ ଟୁ ୱାନ୍ ଆଇ ଡ଼ି ନମ୍ବର୍ ଫାଇପ୍ ନାଇନ୍ ସେଭେନ୍ ସିକ୍ସ୍ ଫୋର୍ ଥ୍ରୀ ଟୁ ୱାନ୍ ଆରି କେବେ ଆସିଲେ ସାର୍ ଭୁବନେଶ୍ୱରରୁ ହଁ ଆରି ଘରେ ଭଲ ଅଛନ୍ତି ପରା ସାର୍ ହଁ ସାର୍ ହଁ ସାର୍ ଟିକେ ଦେଖିକରି ଟିକେ ହେଲ୍ପ କରନ୍ତୁ ଆରି ହଁ ସାର୍ ସବୁ ରେଡ଼ି କରି ଆଣିବି ହଁ ସାର୍ ସବୁ ସମାନ ଅଛି

ହଁ ସାର୍ ହଁ ସାର୍ ହଁ ସାର୍ ନମସ୍କାର ସାର୍ ହଁ ହଁ ସାର୍ ହଁ ସାର୍